ହଁ ତମେ ଏଜେନ୍ସରୁ କହୁଥୁଲ କି ହଁ ସେ ଡ୍ରାଇଭର୍ ଏତେ ଟାଇମ୍ ହେଲାନି କାଇଁ ନେଇଁ ଆଇବା ସେ କହୁଥୁଲେ ସାତ୍ରେ ଆସ୍ବେ ଆସିକରି ଆଠ୍ ହେଲାନି କାଇଁ ଲାଗି ନେଇଁ ଆଇବା ଟିକେ ଡ୍ରାଇଭର୍କୁ ଟିକେ କଲ୍ କରନ୍ତୁ ତ ହଁ ମୋର ତ ଲେଟ୍ ଟ୍ରେନ୍ ହଉଛି ଅଛି ସାତଟାରେ ଏରେ ସନ୍ଧ୍ୟା ସାତଟାରେ ଏବେ ତ ମୋତେ ଯିବା ଲାଗି ପଡ଼ିବ ମୁଁ ଏ କାରଣ ଏବେ ତ ଯାଉ ଯାଉ ତ ସନ୍ଧ୍ୟା ସାତ ହେଇଯିବା ଓ ମୋତେ ଅର୍ଜେଣ୍ଟ୍ ଯିବାର୍ ଅଛି ଟ୍ରେନ୍ ଫେଲ୍ ନେଇଁ ହେବାର୍ ଅଛି ଟିକେ ଜଲ୍ଦି ଆସ୍ବା ଲାଗି କହୁନ୍ ଯାଇକି ମୋତେ ନେଇକରି ଛାଡ଼ିବେ ଆରୁ ଯେତେ ବି ପଇସା ହବ ମୁଁ ଦେଇଦେମି ନା କେତେ ସାତଶହ ସାତଶହ ତ ନେଇଁ ହେଇ ପାରେ ପାଁସ ଟଙ୍କା ହଁ ଦେମି ପାଁସ ଟଙ୍କା ପାଁସ ଟଙ୍କା ତ ଯିବା ଆସିବାରେ ହେଇଯିବ ପାଁସ ଟଙ୍କା ହିଁ ଦୋଉଚି ନା ତାଙ୍କୁ ପଠାଅ ଟିକେ ଜଲ୍ଦି ଆସିବା ଲାଗି କହନ୍ ଟାଇମ୍ ବି ନାଇଁ କମ୍ ହେଲାନି ଆଠ୍ ହେଲାଣି ଟାଇମ୍ ତ ଜଲ୍ଦି ଟିକିଏ ଆସିବା ଲାଗି କହୁନ୍ ଆରୁ ଟାଇମ୍ ନେଇଁନା ମୋ ପାଖେ